ଓଡ଼ିଆ ହେଉଁଛେ ଆମର୍ ମାତୃଭାଷା ଆଉ ଆଜିକାଲି ଲୋକ୍ ମାନେ ଆମର୍ ଓଡ଼ିଆ ମାତୃଭାଷା କେ ଛାଡ଼ିକି ନା ଅନ୍ୟ ଭାଷା କହୁଛନ୍ ଯେନ୍ତା କି ହିନ୍ଦୀ ଇଂଲିଶ ଲୋକମାନେ ବାହାର୍ ଦେଶ କେ ଯାଇକିନା ଇଂଲିଶ କହୁଛନ୍ ଆଉ ହିନ୍ଦୀ ବି କହୁଛନ୍ ଆଉ ଆମର୍ ମାତୃଭାଷା ଯେତେବେଲେ ଓଡ଼ିଶା କେ ଆଏସନ୍ ସେତେବେଲେ ବି ସେମାନେ ଆମ ମାତୃଭାଷା ନେଇ କହନ୍ ବାହାର୍ ଦେଶର୍ ତାଙ୍କର୍ ଭାଷା କହିସନ୍ ଯେନ୍ତା କି ଇଂଲିଶ ହିନ୍ଦୀ ଆଉ ଅଧିକାଂଶ ଲୋକ୍ ଆମର୍ ମାତୃଭାଷା ଓଡିଆ କେ ଭୁଲି ଯାଇଛନ୍ କହିବାଟା ଆଉ ବାହାର୍ ଦେଶମାନଙ୍କର୍ ଭାଷା ମାନେ କହେସନ୍ ଆଉ ଆମର୍ ଗାଁ କେ ଆସଲେ ବି ସେମାନେ ସିଏ ଭାଷା ଏଖା କହିସନ୍ ଯେହେତୁ ଆମେ ଓଡ଼ିଶା ନେ ରହୁଛ ବୋଲେ ଓଡ଼ିଶାର୍ ବୋଲେ ମାତୃଭାଷା ଏଖା କହିବାର୍ କଥା ଯେନ୍ତା କି ଓଡ଼ିଆ ଆଜିକାଲି ହେନ୍ତା ନେଇ ନା ସବୁ ଲୋକ୍ ମାତୃଭାଷା କେ ଛାଡ଼ିକି ନା ରାଷ୍ଟ୍ରଭାଷା ହଉ କି ଇଂଲିଶ ଭାଷା ହଉ ଯାହାଟା ବି କହୁଛନ୍ ଆଉ ଆଜିକାଲି ନିଜର୍ ମାତୃଭାଷା କେ ବେଶୀ ଧ୍ୟାନ୍ ବି ରଖିକିନା ସେ ଭାଷା ଏଖା କହିବାର୍ କଥା